ହଁ ମୁଁ ଜଣେ କଳାକାର ଭାବରେ ସମ୍ମୁଖୀନ ହୋଇ ଅସୁବିଧାର ସମ୍ମୁଖୀନ ହୋଇଅଛି କାରଣ ଯେଉଁ ମୋତେ ମୋତେ ଚିତ୍ରାଙ୍କନ କରିବାକୁ ବହୁତ ପସନ୍ଦ ଥିଲା ଯେଉଁ କାରଣରୁ ମୋତେ ଭଲ ଶିକ୍ଷକ ମିଳିଲେନି ଏବଂ ଘରର ଅସୁବିଧା ଯୋଗୁଁ ମୁଁ କିଛି ମଧ୍ୟ କରିପାରିଲି ନାହିଁ କିନ୍ତୁ ମୋ ମୋ ଭାଇ ମଧ୍ୟ ଗୋଟେ କଳାକାର ଉପରେ କଳାକାର ହୋଇଅଛି କାହିଁକି ତାର ମଧ୍ୟ ଅନେକ ଅସୁବିଧା ରହିଅଛି କାରଣ ଯେଉଁ ଏହି ସମୟରେ କଳାକାରକୁ କିଏ ଚିହ୍ନନ୍ତି ନାହିଁ କାରଣ କରା କଳାକାର ନିଜର ପ୍ରଦର୍ଶନ କିମ୍ବା ଏକ ମଞ୍ଚ ଉପରେ ଦେଖେଇଥାଏ କିନ୍ତୁ ଆଜିକାଲି ସମୟରେ ଲୋକମାନେ ଏତେ ବଦଳି ଯାଇଛନ୍ତି କି କଳାକାରକୁ କେବେ ମଧ୍ୟ ସ୍ୱୀକାର କରନ୍ତି ନାହିଁ ଏବଂ ଅନେକ ଆଧୁନିକ ଯୁଗର ଲୋକମାନେ ଅନେକାଂଶ ମୁ ଫୋନ ଉପରେ ନିର୍ଦ୍ଧାରିତ ହୋଇ ନିଜର ଟାଇମ୍ ୱେଷ୍ଟ କରିଥାନ୍ତି ଏବଂ ସେମାନେ ଦେଖିବାକୁ ଗଲେ ଲୋକମାନେ କଳାକାରଙ୍କୁ ଏକ ନୀଚ୍ଚ ଭାବରେ ମଧ୍ୟ ଦେଖିଥାନ୍ତି କାରଣ କଳାକାରମାନେ ନିଜର ପ୍ରଦର୍ଶନ କରି ରାଜ୍ୟ ରାଜ୍ୟ ଦେଶ ଏବଂ ନିଜର ଦେଶକୁ ଆଗେଇଥାନ୍ତି ଏବଂ ସେମାନଙ୍କୁ କିଏ ପଚାରନ୍ତି ମଧ୍ୟ ନାହିଁ ଯେଉଁ ସମୟରେ ଦରକାର ପଡ଼ିଥାଏ ସେହି ସମୟରେ ହିଁ କଳାକାରମାନଙ୍କୁ ଦେଖିଥାନ୍ତି ଏବଂ ଏକ ସାମଗ୍ରୀ ଯେପରିକି ମୋତେ ଚିତ୍ରାଙ୍କନ କରିବାକୁ ବହୁତ ପସନ୍ଦ ଥିଲା ସେହି ସମୟରେ ମତେ ସାମଗ୍ରୀ ଗୁଡ଼ିକ ସମର୍ଥନ କିଛି ମଧ୍ୟ ମିଳିଲାନି ଯାହାଦ୍ୱାରା ମୁଁ ଏ କଳାକାର ରୂପେ ମଧ୍ୟ ପରିଗଣିତ ହୋଇପାରିଲି